ଆମ ଯେତେବେଲେ ଗୋଟିଏ କାମ କରୁଥିବୁ କାମ କରୁଥିଲା ବେଲେ ଗୋଟିଏ ଚିତ୍ର ଆଙ୍କିବାକୁ କୁହାଯାଏ ତା'ହେଲେ ସେଟା ସେଇ ଚିତ୍ର ଆଙ୍କି ଆଙ୍କିବା ପାଇଁ ସହଜ ହେବ ନାହିଁ କାରଣ ସେତେବେଳେ ଦୁଇଟା କାମ କରିହୋଇପାରି ପାରିବା ସହଜ ନୁହେଁ ତେଣୁକରି ଗୋଟିଏ କାମ ସରିଲା ପରେ ଆଉ ଗୋଟେ କାମ ଯଦି ଆଙ୍କିବା ପାଇଁ କୁହାଯାଏ ବେଲେ ସେହି ଜିନିଷ ସମ୍ପୂର୍ଣ୍ଣ ସୁନ୍ଦର ଭାବରେ ଆଙ୍କି ହେବ କିମ୍ବା ଆମ ଚିତ୍ର ଆଙ୍କିବା ପାଇଁ ଗୋଟିଏ ପରାମର୍ଶଦାତାର ବି ଆବଶ୍ୟକତା ଅଛି ତାହା ଦ୍ୱାରା ସୁନ୍ଦର ହୋଇପାରିବ